ହ୍ୟାଲୋ ଅଟୋ ଭାଇ ଏହି ରାସ୍ତାରେ ତ କାମ ଚାଲିଛି ତେଣୁ ଆମେ ଅନ୍ୟ ରାସ୍ତାରେ ଯିବାକୁ ପଡ଼ିବ ଆଚ୍ଛା କହିଲ ଅଟୋ ଭାଇ ନୂଆ ରାସ୍ତାରେ ଗଲେ କେତେ ସମୟ ଲାଗିବ ସେଥିପାଇଁ ମୁଁ ତୁମକୁୁ ପଚାରୁଛି ଅଟୋ ଭାଇ ଏହି ରାସ୍ତା ତ ବଧ ବନ୍ଦଥିବାରୁ ଆମେ ଯାଇପାରିବା ନାହିଁ ମୋର ଏମର୍ଜେନ୍ସି କାମ ଅଛି ଯଦି ମୁଁ କୌଣସି ହାଲତରେ ପହଞ୍ଚିବା ନିହାତି ଦରକାର ସେଥିପାଇଁ ମୋତେ ଯଥା ଶୀଘ୍ର ନେଇ ଚାଲ ଅଟୋ ଭାଇ ଯେକୌଣସି ହାଲତରେ ବି ପହଞ୍ଚିବାକୁ ପଡ଼ିବ ତେଣୁକରି ଆମେ ଏହି ନୂଆ ରାସ୍ତାରେ ଯିବାକୁ ପଡ଼ିବ ଅଟୋ ଭାଇ ଅନୁମାନିକ ହିସାବରେ ସେହି ସ୍ଥାନକୁ ପହଞ୍ଚିବା ପାଇଁ କେତେ ଘଣ୍ଟା ଲାଗିବ ତେଣୁକରି ମୋତେ ଅନୁମାନିକ ସମୟ କୁହନ୍ତୁ ଅଟୋ ଭାଇ ସେ କହିଲା ପାଞ୍ଚ ଘଣ୍ଟା ଲାଗିବ ତେଣୁ ମୁଁ କହିଲି ଅଟୋ ଭାଇ ଯେକୌଣସି ହାଲତରେ ବି ମୋତେ ସେହି ସ୍ଥାନରେ ପହଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ ନହେଲେ ମୋର କାମ ଅଟକି ଗଲେ ମୁଁ କିଛି କରିପାରିବି ନାହିଁ ସେଥିପାଇଁ ମୁଁ ତୁମକୁ ନିବେଦନ କରୁଛିି ଯେ ମୋତେ ଜଲ୍ଦି ଶୀଘ୍ର ନେଇ ଚାଲ ସେହି ଜାଗାକୁ